ଭଦ୍ରକ ଜିଲ୍ଲାର ସଂସ୍କୃତି ବହୁତ ସୁଦୃଢ଼ କାରଣ ଭଦ୍ରକ ଜିଲ୍ଲାରେ ବହୁତ ଆସିଛନ୍ତିକି ଯେଉଁମାନେକି ସ୍ଵାଧୀନତା ସ୍ଵାଧୀନତା ସଂଗ୍ରାମୀରେ ଝାସ ଦେଇ ଥିଲେ ଆଉ ଏହି ଯେଉଁ ଭଦ୍ରକର କଳା ସଂସ୍କୃତି ବହୁତ ଗୌରବ ବହନ କରେ କାରଣ ଆମେ ଯଦି ଯିବା ଚାନ୍ଦବାଲି ତିହିଡ଼ି ଏରିଆରେ ଯେଉଁଠିକି ବହୁ ପୂର୍ବ ପୁରୁଷ ସମୟରୁ ସେଠାରେ ସଂସ୍କୃତିକୁ ସେମାନେ ବଞ୍ଚା ବଜାୟ ରଖିଛନ୍ତି ଆଉ ଏହାର ଇତିହାସ ମଧ୍ୟ ବହୁତ ପ୍ରାଚୀନ କାରଣ ସେମାନଙ୍କ ଭିତରେ ତିିହିଡ଼ି ଅଞ୍ଚଳରେ ଆମେ ଯଦି ଦେଖିବା ସେଠାକୁ ଯେଉଁଠିକି ମହାତ୍ମା ଗାନ୍ଧୀ ସେଠାରେ ସେତେବେଳେ ଆସିଥିଲେ ଆଉ ଇଞ୍ଚୁଡ଼ିକୁ ମଧ୍ୟ ଯାଇଥିଲେ ମହାତ୍ମା ଗାନ୍ଧୀ ସେହି ଅଞ୍ଚଳରେ କେତେ ଲୋକ ବିଭିନ୍ନ କଳା ସଂସ୍କୃତିକୁ ମଧ୍ୟ ଏବେ ବଜାୟ ରଖିଛନ୍ତି ସେହି କଳା ଭିତରେ ସେମାନେ ରେଶମ କପଡ଼ା ତିଆରି କରନ୍ତି ଆଉ କିଛି କପା ଚାଷ ମଧ୍ୟ କରନ୍ତି ସେହି କପାରୁ ହେଉଥିବା ସୂତାରେ ସେମାନେ ବିଭିନ୍ନ ପ୍ରକାର ଲୁଗାପଟା ମଧ୍ୟ ତିଆରି କରନ୍ତି ଆଉ ବୟନ ଶିଳ୍ପ ଭିତରେ ଶିଙ୍ଘ କାମ ମଧ୍ୟ ଏଠାରେ ପ୍ରସିଦ୍ଧ ହାଁ ସେମାନେ ଯେଉଁ କପଡ଼ାରେ ଲୁଗା ବୁଣନ୍ତି ସେ କପଡ଼ା ବହୁତ ଚିରସ୍ତାୟୀ ଏବଂ ବହୁତ ଦିନ ପର୍ଯ୍ୟନ୍ତ ଯାଏ ଆଉ ଯେଉଁମାନେ ବାହାରୁ ଆସନ୍ତି ଭଦ୍ରକ ଜିଲ୍ଲାରୁ ସେମାନେ ଏହି ସବୁ ଜିନିଷକୁ ସେହି ଜାଗାକୁ ଯାଇ କିଣିକି ନିଅନ୍ତି ସେମାନଙ୍କ ପାଇଁ ଆଉ ଏଠାରେ ଯେଉଁ ବିଭିନ୍ନ ପ୍ରକାର ବୟନ ଶିଳ୍ପ ହୋଇଥାଏ ଶିଂଘ କାମ ହେଇଛି ଶିଂଘ ପାନିଆ ହେଇଛି ଆଉ ବିଭିନ୍ନ ପ୍ରକାର ମୂର୍ତ୍ତି ସେଠାରେ ମଧ୍ୟ ତିଆରି କରାଯାଏ ଆଉ ସେ ଗୁଡ଼ା ବିଭିନ୍ନ ଅନୁଷ୍ଠାନକୁ ମଧ୍ୟ ଯାଏ ଆଉ ବିଭିନ୍ନ ଏଗ୍ଜିବିଶନ ହୁଏ ରାଜ୍ୟସ୍ତରରେ ଜିଲ୍ଲାସ୍ତରରେସେଠାକୁ ମଧ୍ୟ ଏହି ସବୁ ଜିନିଷ ଗୁଡ଼ା ବହୁତ ପରିମାଣରେ ଯାଏ ଆଉ ରେଶମ କପଡ଼ା ଭିତରେ ରେଶମ କପଡ଼ାରେ ସାଧାରଣତଃ ଶୀତ ଦିନ ପାଇଁ ବିଭିନ୍ନ ପ୍ରକାର ବସ୍ତ୍ର ତିଆରି କରାଯାଏ ଆଉ ଯେଉଁ ଲୋକମାନେ ଏଥିରେ ନିଯୁକ୍ତି ପାଇଛନ୍ତି ବହୁତ ମହିଳା ମଧ୍ୟ ଏଥିରେ ନିଯୁକ୍ତି ପାଇଛନ୍ତି ସିଏ ମହିଳାମାନେ ଏହି ଯେଉଁ ରେଶମ କପଡ଼ାରେ ହେଉଥିବା ଜିନିଷକୁ ବିକ୍ରି କରି ଭଲ ରୋଜଗାର କରନ୍ତି ଆଉ ସେ ରୋଜଗାରରେ ତାଙ୍କର ପରିବାର ମଧ୍ୟ ବହୁତ ଜାଗାରେ ଚଳିଯାଏ ଆଉ ଫରେନ୍ ବା ବାହାର ଦେଶକୁ ମଧ୍ୟ ଏହି ସବୁ ଜିନିଷ ରପ୍ତାନି କରାଯାଏ